ହେଲୋ ହଁ ଆଜ୍ଞା ହଁ ହେଲୋ ଆଜ୍ଞା ମୋତେ ବରା ଆଉ ସିଙ୍ଗଡ଼ା ମିଶେଇକି ଗୋଟେ ପ୍ଲେଟ୍ ଦେଲେ କେତେ ଟଙ୍କା ନେବେ ଚାଳିଶ ଟଙ୍କା ଗୋଟେ ପ୍ଲେଟ୍ ଏତେ ରେଟ୍ କ'ଣ ଆମେ କଲିକତାରୁ ଆସିଛୁ ଏତେ ରେଟ୍ ତାହେଲେ ଏଇଠି ଆମର ତ କଲିକତାରେ ଏତେ ରେଟ୍ ନାହିଁ ଜଣେ ପାଞ୍ଚଟଙ୍କାରେ ଖାଇଲେ ତା ପେଟ ଫୁଲ୍ ହୋଇଯିବ ପ୍ଲେଟ୍ରେ ମୁଁ ପାଞ୍ଚଟଙ୍କା ଗୋଟେ ମଣିଷ ଦଶଟଙ୍କାରେ ଖାଇଲେ ଆରାମ ସେ ପେଟ ଜଳଖିଆ ଭରିଯିବ ପେଟ ଖାଇ ପେଟ ଭରିଯିବ ଜଳଖିଆ ଏଇଠି ତ ଚାଳିଶ ଟଙ୍କାରେ ପ୍ଲେଟ୍ରେ ଏତିକି ଦି ପ୍ଲେଟ୍ରେ ଚାଳିଶ ଟଙ୍କା ନେଖା ତ ପେଟ ହେଲେ ଭରିବନି ଏତେ ରେଟ୍ ଏତେ ମହଙ୍ଗା ଆଚ୍ଛା ଏଇଠି ଚାଳିଶ ଟଙ୍କାରେ ସମସ୍ତେ ଖାଉଛନ୍ତି ଆଉ ଆ ଆଜ୍ଞା ହେଲୋ ହୁଁ

ହଁ ଦେଖନ୍ତୁ ଯାହା ହେଲେବି ଏତେ ରେଟ୍ ତ ସେମତି

ହଉ ଠିକ ଅଛି ଗୋଟେ ପ୍ଲେଟ୍ ଦିଅନ୍ତୁ ଖାଇବା ଆସିଛି ଯେତେବେଳେ ଖାଇବାକୁ ତ ପଡ଼ିବ ଭୋକ ଲାଗୁଛି ଆଉ କ'ଣ ନଖାଇଲେ କେମିତି ରହିବି

ହଁ ହଁ ଆସିପାରିବେ ଆସନ୍ତୁ ନିଶ୍ଚିତ ବ୍ୟବସ୍ଥା ହୋଇପାରିବ ଆସନ୍ତୁ ସେଇଠି ଭଲ ବିଜିନେସ୍ ବି ଚାଲିବ ତୁମର ବହୁତ ଲୋକ ଖାଇବେ ଆଉ ଆସନ୍ତୁ ହୋଇପାରିବ ସୁବିଧା ହୋଇପାରିବ

ହଁ ହଁ ନିଶ୍ଚିତ କରିବି ନା କାହିଁକି କରିବିନି ଆସନ୍ତୁ ଆପଣ ଖାଲି ଆସିଯାଆନ୍ତୁ ଆଉ ଆମ ଆମ ଆପଣ ଖାଲି ମୋ ଖାଲି ଫୋନ୍ ନମ୍ବର୍ ଦେଇଥିବି ଆପଣ ଫୋନ୍ ନମ୍ବର୍ରେ ଫୋନ୍ କଲ୍ କରିକି ଆସିଯିବେ ସେଇଠି ମିଶିବା ମିଶିକି ମୁଁ ଆପଣଙ୍କୁ କୋଉଠି କେମିତି ବିକା ବିକି କରିବ କେମତି ତୁମର ସୁବିଧା ତୁମେ ଯେମତି ସୁବିଧା ଲାଭରେ ରହିପାରିବ ସେଇପରି ବ୍ୟବସ୍ଥା ମୁଁ କରିଦେବି ଆଉ